କନ୍ଧମାଳ ଜିଲ୍ଲାରେ ସ୍ଥାନୀୟ ମିଡ଼ିଆ ଭାବେ କନ୍ଧମାଳ ନ୍ୟୁଜ୍ ରହିଛି ଏହା କନ୍ଧମାଳ ଜିଲ୍ଲାର ପ୍ରତ୍ୟେକଟି ଗ୍ରାମାଞ୍ଚଳରୁ ସବୁ ବିଷୟବସ୍ତୁ ଉପରେ ଯେକୌଣସି ନ୍ୟୁଜ୍ ଥାଉ ବା ଯେକୌଣସି ସୂଚନା ଥାଉ ପ୍ରତ୍ୟେକ ଉପରେ ଗୁରୁତ୍ଵ ଦେଇଥାଏ ଏବଂ ସମସ୍ତ ଜନସାଧାରଣଙ୍କର ବିଷୟବସ୍ତୁ ନେଇକି ନ୍ୟୁଜ୍ ଦ୍ଵାରା ପରିବେଷଣ ମଧ୍ୟ କରିଥାନ୍ତି ଏବଂ ତତସହିତ ଇଟିଭି ବା ଓଟିଭି ମଧ୍ୟ ରହିଛି ଓଟିଭି ଦ୍ଵାରା ମଧ୍ୟ ବିଭିନ୍ନପ୍ରକାର ଗ୍ରାମାଞ୍ଚଳର ଏବଂ ସହରାଞ୍ଚଳର ନ୍ୟୁଜ୍ ନ୍ୟୁଜ୍ କଲେକ୍ସନ କରିକି ଆମକୁ ବିଭିନ୍ନ ଆପଦଜନ ଆପଦଜନକ କ୍ଷେତ୍ରରେ ମଧ୍ୟ ସରକାରଙ୍କ ପାଖରେ ସୂଚନା ମଧ୍ୟ ପହଁଞ୍ଚିଯାଇଥାନ୍ତି